ଆଚ୍ଛା ଆମ ପାଖରେ ଏ ବଢ଼ିଆ ବଢ଼ିଆ ଗିଫ୍ଟ ଅଛି ଆପଣ କେଉଁଟା ନେବା ପାଇଁ ଚାହୁଁଛନ୍ତି କୁହନ୍ତୁ ଆପଣଙ୍କର ଫଟୋ ଫ୍ରେମ୍ ଅଛି ଆପଣଙ୍କର ଷ୍ଟାଚ୍ୟୁ ଅଛି ଭଗବାନଙ୍କର ଷ୍ଟାଚ୍ୟୁ ଆପଣଙ୍କର ବି ମାନେ କପଲ୍ ୱାଲା ଷ୍ଟାଚ୍ୟୁ ଏସବୁ ଜିନିଷ ଅଛି ଲାଇଟ୍ ବି ବଢ଼ିଆ ଅପ୍ସନ୍ ଅଛି ଲାଇଟ୍ରେ ସବୁ ଆଇଟମ୍ ଅଛି ତ ଆପଣଙ୍କର ହଁ ହଁ ବଢ଼ିଆ ବଢ଼ିଆ ବଢ଼ିଆ ବଢ଼ିଆ ଟେଡ୍ଡି ଅଛି ଆପଣଙ୍କର ମାନେ ଦୁଇ ତିନି ଫୁଟ୍ ୱାଲା ବି ଅଛି ପାଞ୍ଚ ଫୁଟ୍ ୱାଲା ବି ଅଛି କଲର୍ ଆଇଟମ୍ ବି ବଢ଼ିଆ ଅଛି ରେଡ଼୍ ବ୍ଲାକ୍ ବ୍ଲୁ ବଢ଼ିଆ ବଢ଼ିଆ ଟେଡ୍ଡି ବିଅର୍ ସବୁ ଅଛି ଆପଣ କେତେ ମାନେ ପରିମାଣରେ ଖୋଜୁଛନ୍ତି କେତେ ଏମାଉଣ୍ଟ ଭିତରେ ଖୋଜୁଛନ୍ତି କୁହନ୍ତୁ ସେଇ ଭିତରେ ଆପଣଙ୍କୁ ଦେଇଦେବି ଆଚ୍ଛା ହଜାର ଦୁଇହଜାର ଭିତରେ ହେଲେ ବହୁତ ବଢ଼ିଆ ବଢ଼ିଆ ଆମ ପାଖରେ ଅଛି କଲର୍ କଲର୍ ମ୍ୟାଡ଼ମ୍ ବହୁତ ବଢ଼ିଆ କଲର୍ ଆମର ରେଡ଼୍ ତ ବହୁତ ବଢ଼ିଆ କଲର୍ ରେଡ଼୍ରେ ବି ବହୁତ ବଢ଼ିଆ ବଢ଼ିଆ ଟେଡ୍ଡି ଅଛି ଆପଣଙ୍କର ପାଞ୍ଚ ଫୁଟ୍ ଭିତରେ ବଢ଼ିଆ ଆପଣଙ୍କର ପନ୍ଦରଶହରୁ ଷୋହଳଶହ ଟଙ୍କା ଭିତରେ ପଡ଼ିବ ବହୁତ ବଢ଼ିଆ ସେ ଅଛି ଆପଣଙ୍କୁ ମ୍ୟାଡ଼ମ୍ ମୁଁ ଦେଇଦେବି ଆଉ ଆପଣଙ୍କର କିଛି ଆବଶ୍ୟକ ଅଛି କି କିଛି ଷ୍ଟେସନାରୀ ଆଇଟମ୍ ଯେମିତିକା କି ଆପଣଙ୍କ ଲିପଷ୍ଟିକ୍ କାଜଲ ଆବଶ୍ୟକ ଅଛି ହଁ ଆମ ପାଖରେ ବଢ଼ିଆ ବଢ଼ିଆ ସାମ୍ପୋ ଅଛି ବହୁତ ଭଲ ଭଲ ବ୍ରାଣ୍ଡର ବି ଅଛି ଆପଣ ସାତ୍ମିକର ବି ନେଇପାରିବେ ସାମ୍ପୋ ତା ଆପଣଙ୍କର କେଉଁଟା ପାଇଁ ନେବା ପାଇଁ ଚାହୁଁଛନ୍ତି ମାନେ ଆପଣ ହେୟାର୍ ଫଲ୍ ହେଉଛି କି ମତଲବ ଆପଣଙ୍କ ଚୁଟି ଝଡ଼ୁଛି କି ଆଚ୍ଛା ହଁ ଆମ ପାଖରେ ଗୋଟେ ସାତ୍ମିକର ଅଛି ଆପଣଙ୍କର ସାମ୍ପୋ ଯେଉଁଥିରେ ଆପଣଙ୍କର ଚୁଟିଟା ବି ବଢ଼ିଆ ସ୍ମୁଥ୍ ହେବ ଆପଣଙ୍କର ହେୟାର୍ ଫଲ୍ ବି କମିବ ଆପଣଙ୍କର ଚୁଟିଟା ଭଲ ମାନେ ସାଇନିଂ କରିବ ତା'ସହିତ ଡ୍ୟାନ୍ଡ଼୍ରଫ୍ ଆଣ୍ଟି ଡ୍ୟାନ୍ଡ଼୍ରଫ୍ ସାମ୍ପୋ ମଧ୍ୟ ସେଇଟା ଆପଣଙ୍କର ତା'ର ଦାମ ଆସିବ ସେଟା ଚାରିଶହ ନବେ ଟଙ୍କା କିନ୍ତୁ ମ୍ୟାଡ଼ମ୍ ବହୁତ ହିଁ ବହୁତ ହିଁ ବଢ଼ିଆ ଆପଣ ୟୁଜ୍ କରିବେ ଆପଣ ନେଇକି ଯାଆନ୍ତୁ ୟୁଜ୍ କରିବେ ବହୁତ ବଢ଼ିଆ ଆପଣଙ୍କର କାମ ଦେବ ଆଉ ତା'ସହିତ ବି ଆମ ପାଖରେ ଗୋଟେ ବହୁତ

ଅଛି ଅଛି ମୋ ପାଖରେ ଆଟିଚୁଡ଼୍ର ବି ଫେସ୍ୱାସ୍ ଅଛି ଅଛି ତ ବହୁତ ହିମାଲୟାର ଅଛି ଏଭ୍ରୀ ଡୋଭ୍ର ବି ଅଛି ବଟ୍ ଆଟିଚୁଡ଼୍ର ଗୋଟେ ଅଛି ସେ ଫେସୱାସ୍ ଯେଉଁଟା କି ଆପଣଙ୍କର ଆଣ୍ଟି ପିମ୍ପଲ୍ ବି ଆପଣଙ୍କର ଫେସ୍ର ମାନେ ସ୍କିନ୍ ହେଲ୍ଥର ମାନେ ବହୁତ ବଢ଼ିଆ କାମ କରିବ ମାନେ ଫେସ୍ର ଗ୍ଲୋନେସ୍ ପାଇଁ ବି ବଢ଼ିଆ କାମ କରିବ ଆଉ ପିମ୍ପଲ୍ ନ ବାହାରିବା ପାଇଁ ବି ବହୁତ ବଢ଼ିଆ କାମ କରିବ ବହୁତ ଭଲ ଫେସୱାସ୍ ଅଛି ଏହି ଆଟିଚୁଡ଼୍ର ଫେସୱାସ୍ ସେଇଟା ଆପଣଙ୍କର ତିନିଶହ ପଚାଶ ଟଙ୍କା ପଡ଼ିବ ମ୍ୟାଡ଼ମ୍ ଏଇଟା ବି ମୁଁ ପ୍ୟାକ୍ କରିଦେଉଛି ଆପଣଙ୍କ ପାଇଁ ଠିକ୍ ଅଛି ଆଉ ଆପଣଙ୍କ ଆଜ୍ଞା ଆପଣଙ୍କର ବି ଏ ଆଟିଚୁଡ଼୍ର ଲିପଷ୍ଟିକ୍ ବି ଅଛି ବହୁତ ବଢ଼ିଆ ମ୍ୟାଡ଼ମ୍ ମୁଁ ଏଇଥିପାଇଁ ବାରମ୍ବାର ଲିପଷ୍ଟିକ୍ କଥା କହୁଛି ଆପଣଙ୍କର ନା ଏବେ ବାହାରକୁ ଯାଉଛନ୍ତି ଆଉ ନିହାତି ତ ଲିପଷ୍ଟିକ୍ ସମସ୍ତେ ୟୁଜ୍ କରୁଛନ୍ତି ନା ତ ଲିପଷ୍ଟିକ୍ରେ ଆମ ଆଟିଚୁଡ଼୍ର ଯେଉଁ ଲିପଷ୍ଟିକ୍ଟା ଅଛି ମୋ ପାଖରେ ବି ଆଟିଚୁଡ଼୍ର ଲିପଷ୍ଟିକ୍ ଅଛି ବହୁତ ଭଲ ଭଲ ମାନେ ବ୍ରାଣ୍ଡର ଅଛି ସୁଗାର୍ର ଅଛି ଆପଣଙ୍କର ଲାକମିର ଅଛି ବଟ୍ ଆଟିଚୁଡ଼୍ର ଯେଉଁ ଅଛି ଆପଣଙ୍କ ସେଥିରେ ଏସ୍ ପି ଏଫ୍ ଫିଫଟିନ୍ ଅଛି ଆପଣଙ୍କୁ ସୂର୍ଯ୍ୟକିରଣରୁ ପ୍ରୋଟେକ୍ସନ୍ ଦେବା ପାଇଁ ସେଥିରେ ଅଛି ଫ୍ୟାକ୍ଟର୍ ଅଛି ଯେଉଁଟାକି ଆପଣଙ୍କ ଲିପ୍କୁ ବହୁତ ବଢ଼ିଆ ସେ କେୟାରିଙ୍ଗ ଦେବ ଆଉ ଲିପ୍ର ହେଲ୍ଥଟାକୁ ବହୁତ ବଢ଼ିଆ ରଖିବ ସେଥିପାଇଁ ଆପଣ ସେଇଟାକୁ ବି ୟୁଜ୍ କରି ପାରିବେ ଆଉ ତା'ର ଦାମ ବି ବେଶୀ ନୁହେଁ ଆପଣଙ୍କର ମାର୍କେଟ ଆମର ଯେଉଁଟା କି ବ୍ରାଣ୍ଡ ଆମ ମାର୍କେଟରେ ଚାଲିଛି ସବୁ ତାହା ଭିତରେ ମାର୍କେଟରେ ଆମର ଯେତେ ବ୍ରାଣ୍ଡ ସବୁ ଅଛି ସେଥିରେ ଆପଣଙ୍କର ନଅଶହ ଟଙ୍କା ଆଠଶହ ଟଙ୍କା ସବୁ ଅଛି କିନ୍ତୁ ୟା ମିନିମମ୍ କଷ୍ଟ୍ ତିନିଶହ ଟଙ୍କାରେ ଆପଣ ପାଇବେ ବହୁତ ଭଲ ୟେ କଲର୍ ରେଞ୍ଜ ବି ବହୁତ ବଢ଼ିଆ ଅଛି ଆପଣଙ୍କର ରେଡ଼୍ ପିଙ୍କ୍ ମାଉକ୍ ମାଉକ୍ କ୍ୱିନ୍ ଏସବୁ ପିଚ୍ କଲର୍ ବଢ଼ିଆ ବଢ଼ିଆ କଲର୍ ଅଛି ମ୍ୟାଡ଼ମ୍ ଆପଣଙ୍କ ପାଇଁ କେଉଁ କଲର୍ଟା ପ୍ୟାକିଂ କରିଦେବି ଆଜ୍ଞା ଆଜ୍ଞା ଠିକ୍ ଅଛି ଠିକ୍ ଅଛି ମ୍ୟାଡ଼ମ୍ ଆପଣ ଆସନ୍ତୁ ପୁଣି ନେକ୍ସଟ ଠିକ୍ ଅଛି ଆଜ୍ଞା ଧନ୍ୟବାଦ ଆଜ୍ଞା ହଁ ଧନ୍ୟବାଦ